ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ସରକାର ପଦକ୍ଷେପ କିମ୍ବା ନୀତି କ'ଣ ଜନସାସ୍ଥ୍ୟ ଅଭିଯାନ ବୀମା ଯୋଜନା ସ୍ୱାସ୍ଥ୍ୟ ଆର୍ଥିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍ ରୋଗୀ କଲ୍ୟାଣ ସେବା ସମିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସ୍ୱାସ୍ଥ୍ୟ ଅଭିଯାନ ବୀମା ଯୋଜନା ଜନସ୍ୱାସ୍ଥ୍ୟ ଆର୍ଥିକ ବ୍ୟବସ୍ଥା କରିଛନ୍ତି ସେମାନେ ଲୋକ ଏମିତି ନିଜ ପାଖରେ ପଇସା ନଥିଲେ ବି ମେଡ଼ିକାଲରେ ଯାଇକି ସେମାନେ ଟ୍ରିଟମେଣ୍ଟ ହେଇପାରିବେ ବି ସେ ବିଷୟରେ ସେ ପଦକ୍ଷେପ ନେଉଛନ୍ତି ଆଉ ବୀମା କାର୍ଡ଼ ଧରିକି ଯାଇକି ସେମାନେ ଯଦି ଅପରେସନ ହଉଛନ୍ତି ତାହେଲେ ସେଠୁ ପାଖାପାଖି ଦୁଇ ଲକ୍ଷ ଟଙ୍କା ସେ କାର୍ଡ଼ରେ ଥାଉଛି ତ ସେଥିରୁ କଟା ଯାଉଛି ସେମାନେ କିପରି ଭାବରେ ସୁରକ୍ଷାରେ କିଛି ଟେନସନ୍ ନହଇକି ସେମାନେ ସ୍ୱାସ୍ଥ୍ୟର ଆଉ ସେବା ପାଇ ପାରିବେ ସେ ବିଷୟରେ ଅଧିକ ଲାଭଦାୟକ ପାଇବେ ସେ ବିଷୟରେ ସରକାର ପଦକ୍ଷେପ ନେଇଛନ୍ତି ଦେଖି ଯଦି ଗୋଟିଏ ଲୋକ ଅପରେସନ୍ ହେଲେ ପଇସା ଯଦି ଅଣ୍ଟି ଅଣ୍ଟୁ ନଥିବ ଏତେ ପଇସା ପାଖରେ ନଥାଏ ତାହେଲେ ସେ ବୀମା କାର୍ଡ଼ ସାହାଯ୍ୟ ଓ ସ୍ୱାସ୍ଥ୍ୟ କାର୍ଡ଼ ସାହାଯ୍ୟରେ ସେମାନେ ଟ୍ରିଟମେଣ୍ଟ ହେଇପାରୁଛନ୍ତି ଆଉ ମାଗଣାରେ ଔଷଧ ମିଳୁଛି ତେଣୁ ସେମାନଙ୍କୁ ଖାଇବା ପିଇବାଠୁ ଆରମ୍ଭ କରି ରହିବା ପ୍ରତି ବ୍ୟବସ୍ଥା କରାଯାଉଛି ଓଡ଼ିଶା ସରକାର ଏହା କରୁଛନ୍ତି ଯେ କରିବା ଦ୍ୱାରା ସେମାନେ ବହୁତ ଲାଭଦାୟକ ହେଉଛି ଯେମିତିକି ସରକାର ବିଭିନ୍ନ ସାହାଯ୍ୟ ସହଯୋଗ କରନ୍ତୁ ଲୋକମାନଙ୍କ ଜନ କଲ୍ୟାଣ କରନ୍ତୁ ଏବଂ ବିଭିନ୍ନ ସୁବିଧା ସୁଯୋଗଟି ଲୋକମାନଙ୍କୁ ସହଯୋଗ କରୁଛନ୍ତି